ସମୃଦ୍ଧି ପାଳନ କରିବା ପାଇଁ କିମ୍ବା ପ୍ରକୃତିକୁ ପାଳନ କରିବା ପାଇଁ ଆମେ ଜମିରେ ବିଭିନ୍ନ ଫସଲ କରିଥାଉ ଏବଂ ସେଇ ଫସଲ ଅମଳ ହେବା ପରେ ଆମେ ବିଭିନ୍ନ ପ୍ରକାର ପର୍ବ ମଧ୍ୟ ପାଳନ କରିଥାଉ ଯେଉଁପରି ଆମକୁ ଡିସେମ୍ବର ମାସରେ କିଛି ଦିନର ଧାନକଟା ଛୁଟି ଦିଆଯାଇଥାଏ ଏହାକୁ ଏକ୍ସମାସ୍ ଛୁଟି ମଧ୍ୟ କୁହାଯାଏ ସେହି ସେହି ଛୁଟିରେ ଆମ କ'ଣ କରିଥାଉ ନା ସେତେବେଳେ ଧାନ ଧାନ ଫସଲ ଗୁଡ଼ାକ ଅମଳ ହୋଇଥାଏ ଏବଂ ତାକୁ କୃଷକମାନେ କାଟି କରି ଆଣିସାରିବା ପରେ ତାହାକୁ ତାହାକୁ ପେଷା ଯାଇଥାଏ ବା କିଛି କିଛି ବିକ୍ରୟ କରାଯାଇଥାଏ ଏବଂ ଏହାପରେ ନୂଆଖାଇ ପର୍ବରେ ଆମେ ନୂଆଖାଇ ଥାଉ ନବାର୍ଣ୍ଣ ଭୋଜନ କରିଥାଉ ଆଉ ନବାର୍ଣ୍ଣ ଭୋଜନ ସହିତ ନୂତନ ନୂଆ ଡ୍ରେସ୍ ପିନ୍ଧିଥାଉ ଏବଂ ବଡ଼ମାନଙ୍କୁ ସମ୍ମାନ ଦେଇଥାଉ ବଡ଼ମାନଙ୍କୁ ମୁଣ୍ଡିଆ ମାରିଥାଉ ଏବଂ ଏହାପରେ ମଧ୍ୟ ମାଣବସାରେ ଆମର କ'ଣ ହୋଇଥାଏ ନା ନୂତନ ଧାନ ଯାହା ଆସିଥାଏ ବିଲରୁ ତାହାକୁ ମାଣରେ ରଖାଯାଏ ପୂଜା କରାଯାଏ ଯାହାକି ମହାଲକ୍ଷ୍ମୀଙ୍କର ସୌରୂପ ବୋଲି ମାନା ଯାଇଥାଏ ଏବଂ ଯେହେତୁ ଧାନକୁ ଆମେ ଲକ୍ଷ୍ମୀ ବୋଲି ଭାବୁ ତ ମାଣବସାରେ ବିଲରୁ ଅମଳ କରାଯାଇଥିବା ସବୁକ ଧାନକୁ ଆମେ ପୂଜା କରି ମହାଲକ୍ଷ୍ମୀଙ୍କୁ ଆମେ ଆବାହନ କରିଥାଉ ଆମ ଆମ ଘରକୁ ଆବାହନ କରିଥାଉ ଏହାଦ୍ୱାରା ଜୀବନ ଏହାଦ୍ୱାରା ବର୍ଷକ ଯାକ ଆମକୁ ଖାଦ୍ୟର ଅଭାବ ହୋଇନଥାଏ ଆମେ ମହାଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ମାଣବସା ମଧ୍ୟ ପାଳନ କରିଥାଉ ଏବଂ ବିଭିନ୍ନ ଫସଲ ପରେ ରଜ ପରିକା ପର୍ବ ମଧ୍ୟ ପାଳନ କରିଥାଉ ରଜରେ କ'ଣ କରାଯାଏ ନା ରଜରେ ଜମିକୁ କିଛି ଦିନର ପାଇଁ ରେଷ୍ଟ୍ ଦିଆଯାଇଥାଏ ଜମିର ହଳ କରାଯାଇ ନଥାଏ ରଜ ଚାରିଦିନ ମାଁ ବସୁମତୀକୁ କୌଣସି ପ୍ରକାର କ୍ଷତି ପହଞ୍ଚାଯାଇ ନଥାଏ ଯାହାଦ୍ୱାରା କି ପୃଥିବୀ ବା ପ୍ରକୃତି ନିଜକୁ ନିଜେ ଉପଭୋଗ କରିଥାଏ ଏବଂ ରଜ ଚାରିଦିନରେ ମାଁ ଧରି ମାଁ ଧରିତ୍ରୀ ତାଙ୍କର ନିଜ ରୂପରେ ରହିଥାନ୍ତି ଏବଂ ତାଙ୍କୁ କୌଣସି ପ୍ରକାର କଷ୍ଟ ଦିଆଯାଇନଥାଏ ଏହିପରି ଆମେ ଅନେକ କିଛି ପର୍ବ ଆମ ପ୍ରକୃତି ପାଇଁ ପାଳନ କରିଥାଉ ଏବଂ ଆମର ଫସଲ ଭଲ ହେଉ ଏବଂ କୋଉଠାରେ ଦୁର୍ବିକ୍ଷ ନ ପଡ଼ୁ ସେଥିପାଇଁ ମଧ୍ୟ ଆମେ ବିଭିନ୍ନ ପ୍ରକାର ପର୍ବପର୍ବାଣି ପାଳନ କରିଥାଉ ଏବଂ ମାଁ ଧରିତ୍ରୀଙ୍କୁ ସନ୍ତୁଷ୍ଟ କରିଥାଉ